ହଁ ହଁ ଦିଦି କୁହ ହ୍ୟାଲୋ ହଁ ହଁ ଦିଦି କୁହ ହଁ ହଁ ଭଲ ଅଛି ଯାଇଛି ସ୍କୁଲ୍ ନାହିଁ ନାହିଁ ହଁ ହଁ ନାହିଁ ନାହିଁ ନାହିଁ ହଁ ହଁ ହଁ ହଁ ହଁ ହଁ

ହଁ ହଁ

ହଁ ହଁ ଠିକ୍ ଅଛି ରାତି ଦୁଇଥର ସକାଳୁ ଟିଫିନ୍ କରୁଛୁ

ହେଉ

ହଁ ହଁ ହଁ

ହଁ ହଁ

ହଁ ହଁ

ହଁ ହେଉ ଦିଦି ଠିକ୍ ଅଛି